ମୋର ପ୍ରିୟ ପୁସ୍ତକ ହେଉଛି ଲକ୍ଷ୍ମୀପୁରାଣ ଏବଂ ଲକ୍ଷ୍ମୀପୁରାଣରେ ରହିଛି କିପରି ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ବଳଭଦ୍ର ମନ୍ଦିରରୁ ବାହାର କରିଦଉଛନ୍ତି ଏବଂ ସେମାନେ ବାର ବର୍ଷ ତକ ସେମିତି ବୁଲୁଚନ୍ତି ଏବଂ କିଛି ଖାଇବାକୁ ପାଉନାହାନ୍ତି ଏବଂ ଲକ୍ଷ୍ମୀ ପୁରାଣରେ ଯେତେବେଳେ ଲକ୍ଷ୍ମୀ ମା ତାଙ୍କୁ ରାନ୍ଧିବାକୁ ଦଉଛନ୍ତି ସେମାନେ ରାନ୍ଧି ପାରୁନାହାନ୍ତି ଏବଂ ଲକ୍ଷ୍ମୀ ଅଗ୍ନି ଦେବଙ୍କୁ ମନା କରୁଛନ୍ତି ଯେ ନିଆଁ ନ ଜଳିବା ପାଇଁ ଯଦି ଜଳିବ ରାନ୍ଧିବେ ତାହେଲେ କୌଣସି ସ୍ତ୍ରୀ ପୁରୁଷମାନେ ସ୍ତ୍ରୀମାନଙ୍କୁ ଖୋଜିବେ ନାହିଁ ଆଉ ତାପରେ ସେମାନେ ଯାଇକି ସେ ତାଙ୍କ ଲକ୍ଷ୍ମୀ ମା'ଙ୍କ ଘରେ ଭିକ୍ଷା ମାଗୁଛନ୍ତି ଏବଂ ଖାଦ୍ୟ ମାଗୁଛନ୍ତି ତାପରେ ଲକ୍ଷ୍ମୀ ନିଜେ ରୋଷେଇ କରିକରି ଦୁଇ ଭାଇକୁ ଜଗନ୍ନାଥ ବଳଭଦ୍ରଙ୍କୁ ଖାଦ୍ୟ ଦଉଛନ୍ତି ଏବଂ ସେ ଖାଇସାରିବା ପରେ ଲକ୍ଷ୍ମୀଙ୍କୁ ନେଇକୁ ମନ୍ଦିରକୁ ଯାଉଛନ୍ତି